ଦଶ ଏଗାର ଦୁଇ ହଜାର ତିନି ଏଗାର ବାର ଦୁଇ ହଜାର ସାତ ପନ୍ଦର ନଅ ଦୁଇ ହଜାର ଆଠ ସତର ଛଅ ଦୁଇ ହଜାର ଅଠର ଉଣେଇଶି ଶହ ସାତ ଦୁଇ ହଜାର ଦଶ